ଲାଇଭ୍ ଷ୍ଟ୍ରିମିଂ ୟୁଟ୍ୟୁବ୍ ଷ୍ଟ୍ରିମିଂ ବା କେହନିବି ସୋସିଆଲ୍ ମିଡ଼ିଆ ଷ୍ଟ୍ରିମିଂ ଆଉ ଭିଡ଼ିଓ ବିଷୟବସ୍ତୁ ହେ ଜିନିଷ୍ଟା ବହୁତ୍ ହି ପ୍ରଭାବିତ୍ କରିଚେ ୱାର୍ଲ୍ଡ କ୍ଲାସ୍ ଲେଭେଲ୍ରେ ଆଉ ଇଚ୍ ଏଣ୍ଡ୍ ଏଭ୍ରି ପାର୍ଟ୍ରେ ଏବେ ଷ୍ଟ୍ରିମିଂ ହଉଚେ କେହେନି ବି ସୋସିଆଲ୍ ମିଡ଼ିଆର ହେଇଯାଉ ଷ୍ଟ୍ରିମିଂ ଆଉ ମେନ୍ଲି ଫୋକସ୍ କର୍ମା ଗେମିଂ ଉପ୍ରେ ଗେମିଂ ଷ୍ଟ୍ରିମିଂ ଯେନ୍ କରୁଚନ୍ ସେଟା ହଉଚେ ମ୍ୟାକ୍ସିମମ୍ ମ୍ୟାକ୍ସିମମ୍ କଟେଗୋରି ହଉଚେ ମ୍ୟାକ୍ସିମମ୍ ଲେଭେଲ୍ର କେଟେଗୋରିଟା ଗେମିଂ କ୍ୟାଟେଗୋରି ଆଉ ସବ୍କର୍ନୁ ବେଶି ପପୁଲେଟେଡ଼୍ ଜୋନ୍ଟା ବି ହଉଚେ ଗେମିଂ ଜୋନ୍ ଆଉ ଷ୍ଟ୍ରିମିଂ ମୋଷ୍ଟ୍ଲି ୟୁଟ୍ୟୁବ୍ରେ କରୁଚନ୍ ଯେନ୍ଟାକି ତାଙ୍କର ଗୁଟେ ପ୍ରକାର ଇନ୍କମ୍ ସୋର୍ସ୍ ଆଉ ଯେନ୍ଥିରେକି ସେମାନେ କିଛି ଶିଖେଇ ପାରୁଚନ୍ ଗେମିଂର ଆଉ ସେଥିରେ ତାଙ୍କର୍ ୱିନିଙ୍ଗ୍ ଷ୍ଟ୍ରୋଟେଜି ଗୁଟେ ଗେମ୍ରେ ଗୁଟେ ସ୍ପୋର୍ଟ୍ସରେ ଯେନ୍ତି ୱିନିଂ ଷ୍ଟ୍ରାଟେଜି ଥିସି ସେମାନେ ସେଥିରେ ତାଙ୍କର୍ ୱିନିଙ୍ଗ୍ ଷ୍ଟ୍ରାଟେଜିଟା ସୋ କରୁଚନ୍ ଆଉ ଇ ୱିନିଂ ଷ୍ଟ୍ରେଟେଜି ଜାନ୍ବାର୍ ଲାଗି ତାଙ୍କୁ ବହୁତ୍ ଲୋକ୍ ଫଲୋ କରୁଚନ୍ ଯେନ୍ଟାକି ୱାର୍ଲଡ୍ ଲେଭେଲ୍ରେ ଫଲୋ କରୁଚନ୍ ବହୁତ୍ ବଡ଼୍ ମାସ୍ ଫଲୋ କରୁଚନ୍ ଆଉ ଇଟା ବହୁତ୍ ହି ପ୍ରଭାବିତ୍ କରୁଛେ ଇଟା ଗୋଟେ ଟେକ୍ନୋଲୋଜିର ବହୁତ୍ ବଡ଼୍ ବର୍ଦାନ୍ ହେଇଛେ ଯେନ୍ଥିର୍ଲାଗି ଷ୍ଟ୍ରିମିଙ୍ଗ୍ ଆମେ ଘରେ ବସି ଗୁଟେ ଗେମ୍ଟେ ଖେଲ୍ମା ଗୁଟେ ଷ୍ଟ୍ରେଟେଜିଟେ ଆମେ ଗୁଟେ ବହୁତ୍ ବଡ଼୍ ମାସ୍ ଗୁଟେ ପପୁଲେଟେଡ଼୍ ମାସ୍କେ ଆମେ ଆରାମ୍ସେ ଜଣେଇ ପାରୁଚୁ ଘରେ ବସି ତ ଷ୍ଟ୍ରିମିଂର ପାୱାର୍ ହେଇଗଲା ସୋସିଆଲ୍ ମିଡ଼ିଆରେ ପାୱାର୍ ହେଇଗଲା ଇ ସବୁ ଗୁଟେ ହୋଲ୍ କମ୍ବାଇନ୍ଲି ଗୁଟେ ସୋସିଆଲ୍ ମିଡ଼ିଆର ପାୱାର୍ ତ ଇ ଯେନ୍ କମ୍ବାଇନ୍ଡଲି ଅଲ୍ ଟୋଟାଲ୍ ହଉଚେ ଗେମିଙ୍ଗ୍ ଜୋନ୍ର ଗ୍ରୋଥ୍ ଲାଗି ଯେନ୍ଟା ପିଲାମାନେ ଇମ୍ପ୍ରୁଭ୍ କରିପାରୁଛନ୍ ଗେମିଂରେ ତ ଗେମିଂ ଲାଗି ଷ୍ଟ୍ରିମିଂଟା ହଉଛେ ବହୁତ୍ ଇମ୍ପୋଟାଣ୍ଟ୍ ଆଉ ଲାଇବ୍ ଷ୍ଟ୍ରିମ୍ରେ ବହୁତ୍ ଜନ୍ ତାଙ୍କର୍ ସେଲ୍ଫ ଗ୍ରୋଥ୍ କରୁଚନ୍ ପ୍ରପର୍ ଆର୍ନିଂ କରୁଚନ୍ ଆଉ ୱାର୍ଲ୍ଡ ଲେଭେଲ୍ରେ ତାଙ୍କର୍ ଗୁଟେ ଇମେଜ୍ ବନଉଚନ୍ ଆଉ ଇତାର୍ ଫ୍ୟୁଚର୍ ଆଗ୍କେ ବିଲୟନ୍ସରେ ଅଛେ ଆଉ ସୋସିଆଲ୍ ମିଡ଼ିଆ ହିଁ ଏଥିରେ ଗୁଟେ ଆମ୍ ଆଦ୍ମିକେ ସାହାଯ୍ୟ କରିପାରୁଛେ